ଆମର୍ ଅଞ୍ଚଲ୍ରେ ହେଉଥିବା ଯେନ୍ କ୍ରୀଡ଼ା ପ୍ରତିଯୋଗିତା ମାନେ ହେସି ସେନ ବହୁତ୍ ସାରା ଲୋକ୍ମାନେ ପାର୍ଟିସିପେଟ୍ ବି କର୍ସନ୍ ଇନ କ୍ରିକେଟ୍ ଫୁଟବଲ୍ ଭଲିବଲ୍ ବାସ୍କେଟ୍ ବଲ୍ ହଉ କି ଟେନିସ୍ ହଉ କି ବେଡ଼୍ମିନ୍ଟନ୍ ହଉ ବହୁତ୍ ସାରା ଖେଲ୍ ଖେଲା ଯାଏସି ଆଉ ଝିଅ ମାନଙ୍କର୍ ଲାଗି ବି ବହୁତ୍ ସାରା ଖେଲ୍ମାନେ ଅଛି କବାଡ଼ି ବି ଖେଲା ହେସି ମ୍ୟୁଜିକ୍ ଚେୟାର୍ ବି ଖେଲା ହେସି ଏନ୍ତା ବହୁତ୍ ସାରା ଜିନିଷ୍ ହେସି ଆଉ ପାଖର୍ ଆଖର୍ ଯେତ୍କି ବି ସ୍କୁଲ୍ ମାନେ ଅଛି ସେନେ ଇନ୍କେ ଆଏସନ୍ ଓ ପାର୍ଟିସିପେଟ୍ କର୍ସନ୍ ଆଉ ନିଜ ନିଜର୍ ଯୋଗ୍ୟତା ହିସାବ୍ରେ ସେମାନେ ପ୍ରାଇଜ୍ ମାନେ ବି ପାଏସନ୍ ଆଉ ବହୁତ୍ ସାରା ଯେତ୍କି ବି ପାଖର୍ ଆଖର୍ ଗାଁ ଗାଁ ଅଛେ ବ୍ଲକ୍ ଅଛେ ସେମାନେ ବି ଇନେକା ଆଏସନ୍ ଆଉ ନିଜର୍ ସେମାନେ ବି ଆଏସନ୍ ଆଉ ମନୋରଞ୍ଜନ କର୍ସନ୍ ବହୁତ୍ ସାରା ଲୋକ୍ ହେସି ବହୁତ୍ ସାରା ବହୁତ୍ ଟାଇପ୍ର ମାନେ ଟେଲେଣ୍ଟେଡ଼୍ ଲୋକ୍ମାନେ ଆଏସନ୍ ଯେନ୍ମାନେ କି ନିଜର୍ ପ୍ରତିଭା ବି ଦେଖାସନ୍ ଆଉ ବହୁତ୍ ମନୋରଞ୍ଜନ ବି ହେସି ସମସ୍ତଙ୍କୁ ଭଲ୍ ବି ଲାଗ୍ସି ଆଉ ମାଇଣ୍ଡ୍ ବି ଫ୍ରେଶ୍ ହେସି ଆଉ କ୍ରିଡ଼ା ତ ବହୁତ୍ ହି ଗୁରୁତ୍ୱପୂର୍ଣ୍ଣ ଜିନିଷ୍ ଟେ ତ ସମସ୍ତେ କ୍ରିଡ଼ା ଖେଲ୍ବାର୍ କଥା